ଓଡ଼ିଆ ଭାଷା ହଉଛି ଆମର ମାତୃଭାଷା ଓଡ଼ିଆ ଭାଷା ଗୋଟେ ସହଜ ଭାଷା ମାତ୍ର ଆମର ଭାରତୀୟ ଲୋକ ଓଡ଼ିଆ ଭାଷା କହିବାକୁ ପସନ୍ଦ କରୁନାହାନ୍ତି ଆଜିକାଲିର ପିଲା ସମସ୍ତେ ଇଂଲିଶ ହିନ୍ଦୀ ବଙ୍ଗାଳୀ ଏମିତି ଏମିତି ଇତ୍ୟାଦି ଭାଷା କହିବାକୁ ପସନ୍ଦ କରୁଛନ୍ତି ମାତ୍ର ଓଡ଼ିଆ ଭାଷା ହଉଛି ସବୁଠୁ ସରଳ ସରଳ ଭାଷା ଆଉ ଓଡ଼ିଆ ଭାଷା ହେଇକି ଯଦି କେଉଁ ପିଲା ଯଦି ସାଇନ୍ ମାରଦଉଛି ତାହେଲେ ସେ ପିଲାଟାକୁ ମୂର୍ଖ କୁହାଯାଏ ମୂର୍ଖ କହୁଛନ୍ତି ମାତ୍ର ଓଡ଼ିଆ ଭାଷା ହଉଛି ସବୁଠୁ ସରଳ ଓ ସବୁଠୁ ଭଲ ଭାଷା ଏବଂ ଓଡ଼ିଆ ଭାଷା ଆମେ ଭଲରୁ କହିପାରେ କହିପାରିବା ମାତ୍ର ଓଡ଼ିଆ ଭାଷାକୁ କିଏ ପସନ୍ଦ କରୁନାହାନ୍ତି ଓଡ଼ିଆ ଭାଷା ହଉଛି ଆମର ବହୁତ ପ୍ରିୟ ଭାଷା ଆମ ଭାରତୀୟ ଲୋକ ଓଡ଼ିଶା ଓଡ଼ିଆ ଭାଷା କହିବାକୁ ଲାଜ କରନ୍ତି ମାତ୍ର ଓଡ଼ିଆ ଭାଷା ସବୁଠୁ ସାହାଯ୍ୟ ଭାଷା ଏବଂ ସବୁଠୁ ସାହାଯ୍ୟ ହେଲେ ଓଡ଼ିଆ ଭାଷା କହିପାରିବେ ଆପଣ ଓଡ଼ିଆ ଭାଷା ସବୁଠୁ ଭଲ ଭାଷା ମାତ୍ର ଆଜିକାଲିର ପିଲା ଓଡ଼ିଆ ଭାଷା କହିବାକୁ ଲାଜ କରୁଛନ୍ତି ତାଙ୍କୁ ପସନ୍ଦ ଲାଗୁନି